ଆଜ୍ଞା ଅନଲାଇନ୍ରୁ କହୁଛନ୍ତି ତ ଆଜ୍ଞା ମୋର ଯେଉଁ ଫ୍ଲିପକାର୍ଟ୍ ଅଛି ମୋର ଯେଉଁ କାର୍ଡ଼୍ଟି ମୋ କାର୍ଡ଼୍ଟିରେ ଅଫର୍ ଅଛି କିନ୍ତୁ ମୋର ସୁବିଧା ବଶତଃ ମୁଁ ସେ ଜିନିଷ ଗୁଡ଼ାକୁ ନେଇପାରିବି ନାହିଁ ତେଣୁ ମୋର ଅନଲାଇନ୍କୁ କ୍ୟାନସଲ୍ କରିଦିଅନ୍ତୁ